ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ ଆଉ ଇଣ୍ଡିଆନ୍ ଆଇଡ଼ିଆଲ୍ ଭଳି ମ୍ୟୁଜିକାଲ୍ ରିଆଲିଟି ଶୋ ଦେଖିବା ପାଇଁ ବି ଅତି ସୁନ୍ଦର ଲାଗେ ସେଥିରେ ଅଂଶଗ୍ରହଣ କରିଥିବା ଋତୁରାଜ ମହାନ୍ତି ମୋ ପସନ୍ଦର ଯେଉଁ ଭଳି ଗୀତ ଗାଆନ୍ତି ତା'ର ତ ତୁଳନା ନାହିଁ ଆଉ ସେହି ସିରିଏଲ୍ଟି ଟାଇମ୍ ହେଲା କ୍ଷଣି ପ୍ରତିଦିନ ମୁଁ ଟିଭି ବା ତା ଟାଇମ୍ ହେଲେ ମୁଁ ଆସିକି ଟିଭି ଖୋଲିକି ନିର୍ଦ୍ଧିଷ୍ଟ ଭାବରେ ମୁଁ ଦେଖିଥାଏ ଆଉ ଅତି ସୁନ୍ଦର ଲାଗେ ବହୁତ ସୁନ୍ଦର ଭାବରେ ବି ଗାଆନ୍ତି ସେହିଭଳି ଗୀତ ମୋ ପସନ୍ଦର ଯେଉଁଟାକି ଚାହେଁ ସେହିଭଳି ସିଏ ଗାଇ ଚାଲିଥାନ୍ତି